ଆଜିକାର ଡ଼େଟ୍ରେ କହିବାକୁ ଗଲେ ବର୍ତ୍ତମାନ ଇଣ୍ଟର୍ନେଟ୍ର ସୁବିଧା ବହୁତ ଆଗକୁ ମାଡ଼ିଚାଲିଛି ଯାହାଦ୍ଵାରା କି ପ୍ରଥମ କଥାହେଲା ଏକରେ ହେଲା ୟୁ ଟ୍ୟୁବ୍ ସେଥିରେ ଆମେ ଯଦି ଭିଡ଼ିଓ କିଛି କରିକି ଯଦି ଆମେ ପୋଷ୍ଟ କଲୁ ତ ଗୋଟାଏ ସେକେଣ୍ଡରେ ପ୍ରାୟତଃ ହଜାର ହଜାର ଲୋକମାନେ ଲୋକ ଦେଖିପାରୁଛନ୍ତି ତ ମତାମତ ମୋ ମତାମତ ଅନୁସାରେ ଇଣ୍ଟର୍ନେଟ୍ର ବ୍ୟାବହାର କରିବାର ଦରକାର ଯାହାଥିରେକି ଆମେ ଯେକୌଣସି ଗୁରୁ ହେଉ ବା ଯେକୌଣସି ଆମେ ଅଲଗା ମାଧ୍ୟମରେ ଯଦି କରିବା ତ ବହୁତ ସମୟ ନେଇପାରେ ତେଣୁ ମୋ ମତରେ ବା ମୋ ମତାମତ ଅନୁସାରେ ଆମେ ଇଣ୍ଟର୍ନେଟ୍ର ୟୁଜ୍ କରିବାର ଦରକାର ଇଣ୍ଟର୍ନେଟ୍ ଆଜିକାର ଡ଼େଟ୍ରେ ବହୁତ ଆଗକୁ ବଢ଼ି ଚାଲିଛି କେବଳ ୟୁ ଟ୍ୟୁବ୍ ମାଧ୍ୟମ ନୁହେଁ ବହୁତ ଅଛି ଇନ୍ସ୍ଟାଟାଗ୍ରାମ୍ ଅଛି କିମ୍ବା ଟିକ୍ଟକ୍ ଅଛି ଏମ୍ତି ବହୁତ ଗୁଡ଼ାକ ପ୍ଲାଟଫର୍ମ ଅଛି ଯେଉଁଥିରେ କି ଆମେ ଇଣ୍ଟର୍ନେଟ୍ର ସୁବିଧା ନେଇପାରିବା ବା ଇଣ୍ଟର୍ନେଟ୍କୁ ୟୁଜ୍ କରି ଆମେ କିଛି ଆଗକୁ ମତାମତ ଦେଇପାରିବା ବା ଆଗକୁ ବଢ଼େଇ ପାରିବା ତ ମୋ ଅନୁସାରେ ୟୁ ଟ୍ୟୁବ୍ ହେଉଛି ଏକ ବହୁତ ବଡ଼ ପ୍ଲାଟଫାର୍ମ ଯେଉଁଥିରେ କି ଆମେ ଆ ନିଜର ଜ୍ଞାନକୁ ପ୍ଲାଟ୍ କରିପାରିବା ବା ଆଗକୁ ବଢ଼ି ପାରିବା ତ ଆମେ ଚାହୁଁଛୁ କି ୟୁ ଟ୍ୟୁବ୍ର ୟୁଜ୍ କରିବା ଇଣ୍ଟରନେଟ୍ ୟୁଜ୍ କରି ଆଗକୁ ବଢ଼ିବା ଉଚିତ୍